ଆପଣଙ୍କୁ ବିରିୟାନୀଟେ କରିବେ ଆଉ କିଛି ଥଣ୍ଡା ପଠେଇବେ ଆଉ କିଛି ସାଧା ପଠେଇବେ ସାଧାର ଭାତ ଡାଲି ଆଉ ପନିର ତରକାରୀ ଭଜା ଏପରି ଯାହା ଅଛି ସାଧାର ସେଇ ଭଳିଆ ଟିକେ ପଠେଇବେ ଆଉ